ହଁ ସଂଯୁକ୍ତା କହୁଚନ୍ତି ଆଉ ସାଙ୍ଗ ଆଉ ଗୋଟେ କଥା ଥିଲା ମ ଆଉ ହଉଚି ନୂଆ ବର୍ଷ ଆସୁଚି ଆଉ ଟିକେଏ ମୁଁ ଭାବୁଥିଲି କୁଆଡ଼େ ଟିକେ ବୁଲି ବୁଲା ଯାଆନ୍ତେ ଝାସ ଗୁଡ଼ା ଆଆଡ଼େ ସେଠି ନାଚ ଫାଚ ପଡ଼ିଚି ଟିକେ ସେଆଡ଼େ ବି ପାଖାପାଖି ଯେତେକ ଏରିଆ ଅଛି ଟିକେ ଦେଖାଦେଖି କରନ୍ତେ କ'ଣ କହୁଚ ହଁ ସେଦିନ ଟିକେ ଗାଡ଼ି ଫାଡ଼ି ବୁଝାାବୁଝି କରିକି କେମିତି ଟିକେ ଆଲୋଚନା କରିକି ଯାଆନ୍ତେ ହେ ଘରେ ରହିକି ବିରକ୍ତି ଲାଗିଲାନଣି ଟିକେ ନୂଆ ବର୍ଷକୁ ବୁଲାବୁଲି କରନ୍ତେ ମୁଁ ଭାବୁଚି ଝାରସ ଗୁଡ଼ା ଆଡ଼େ ଯାଆନ୍ତେ ସେଠି ଏବେ ନାଚ ପଡ଼ିଚି ତ ନବୁ ସେଠି ବି ଯୋଉଟ ପର୍ଯ୍ୟସ୍ଟନ ତଥଳୀୟସ୍ଥଳୀ ଅଛି ସେଠି ବି ଟିକେ ସେପଟରେ ସେ ବାଟରେ ଯାହା ପଡ଼ିବ ସବୁ ଦେଖାଦ ଦେଖି କରିକି ବୁଲି ବୁଲାକି ଆସନ୍ତେ କ'ଣ କହୁଚ ସେଇଟା କୋଉ ଗାଡ଼ିରେ ଯିବା କ'ଣ କେମିତି କରିବା ଟିକେ କଥାବାର୍ତ୍ତା ହୁଅନ୍ତେ ଆଉ କେତେଜଣ ଯିବା କୋଉ କୋଉ ଏରିଆ ବୁଲିବା ସେଇକର ଲାଇନ୍ କଲେ ଟିକେ ଭଲ ହୁଅନ୍ତା ସେ ଖାଇବା ଦେଖିବା ଆଉ ସେ କରେ ଖାଇବା ଆ ଗଲାଠୁ ଇଏ କରିବା ଆଉ ଟିକେଏ କିନ୍ତୁ ଯିବା ଦିଘର ହେଇକି ଯିବା କି ନାନେ ଆମେ ଆଉ ଅନ୍ୟ ଲୋକ ମିଶେଇବା ସେଇଟା ଆଲୋଚନା କରନ୍ତେ ହଁ ଦିନ ବୁଲିବା କୋଉଠି ରହିବା କଣ କେମିତି କରିବା କୋଉ କୋଉ ଜାଗା ବୁଲିବା ସେଠି ଗଲାଠୁ ସେଇଠି ଆମେ ଆଲୋଚନା କରିବା ସେଇଥିପ ପାଇଁଁ ହ ଯିବା ତାାନେ ବକର ଏରିଆକୁ ଯିବା ନା ଆମେ ଆଉ କୁଆଡ଼େ ଯିବା ସେଇଟା ଟିକେ ଆଲୋଚନା କରିବା ଯିନ ଆ ସେଇଟା ଆଲୋଚନା କରିବା ତମେ ହଉ ମୁଁ ଫୋନ ରଖୁଚି ତମେ ପରେ କଥା ହବା ଏଇ ବିଷୟରେ କୋଉଦିନ ଯିବା କଣ କରିବା ଆଉ